ଭାରତର ମୁଖ୍ୟ ସ୍ରୋତ ସଂସ୍କୃତିଠାରୁ ଓଡ଼ିଶାର ସଂସ୍କୃତି ଭିନ୍ନ କାରଣ ଭାରତରେ ବିଭିନ୍ନ ପ୍ରକାରର ରୋମାଞ୍ଚକ ସଂସ୍କୃତି କାର୍ଯ୍ୟଗୁଡ଼ିକ ହେଇଥାଏ କିନ୍ତୁ ପଲ୍ଲୀ ଗ୍ରାମରେ ମାନେ ଆଦିବାସୀ କଳା ଯେମିତିକି ଢେମ୍ସା ବିଭିନ୍ନ ପ୍ରକାରର କଳା ଓଡ଼ିଶା ମଧ୍ୟରେ ହେଇଥାଏ କିନ୍ତୁ ଭାରତ ମୁଖ୍ୟ ସ୍ରଥ ସଂସ୍କୃତି ଗୁଡ଼ିକ ଯେମିତିକି ଓଡ଼ିଶୀ ଫୋଲ୍କ ଡ୍ୟାନ୍ସ ଇତ୍ୟାଦି କିନ୍ତୁ ଦେଖିବାକୁ ଗଲେ ପଲ୍ଲୀଗ୍ରାମରେ ଆଦିବାସୀ କଳା ହିଁ ଲୋକଙ୍କୁ ବହୁ ପରିମାଣରେ ପଲ୍ଲୀଗ୍ରାମର ନାଚ ଏତେ ସୁନ୍ଦର ଲାଗେ ଯେ ଆଉ କହିବାକୁ ହବନି କାରଣ ପଲ୍ଲୀଗ୍ରାମରେ ଯେମିତିକି ଏବେ ନୂଆ ନୂଆ ଆନ୍ଧ୍ରା ଡ୍ୟାନ୍ସ ଯାକ ଶିଖୁଛନ୍ତି ଏତେ ସୁନ୍ଦର ଯେମିତିକି ଆମର ଜଣେ ବାଜା ବୋଲି ଜଣେ ଅଛି ସିଏ ବହୁତ ସୁନ୍ଦର ଡ୍ୟାନ୍ସ କରେ କିନ୍ତୁ ଭାରତର ମୁଖ୍ୟ ସ୍ରୋତ ସଂସ୍କୃତିକୁ ବି ଆମେ ଭୁଲିପାରିବା ନାହିଁ କାରଣ ଭାରତର ମୁଖ୍ୟ ସଂସ୍କୃତି ହେଉଛି ଆମର ଓଡ଼ିଶୀ ଆଦିବାସୀ କଳାରେ ମଧ୍ୟ ଲୋକମାନେ ବହୁତ ସୁନ୍ଦର ଭାବରେ ପରିଦର୍ଶନ କରି ବିଭିନ୍ନ ଲେଭେଲରେ ବି ଯାଉଛନ୍ତି ଯେମିତିକି ଆମ ଗାଁ ଗ୍ରାମ ସାଇଡ଼ରେ ବେରେଗା ସେହି ଗାଁର ଆଦିବାସୀ ଝିଅମାନେ ଷ୍ଟେଟ୍ ଲେବୁଲ ନାଚ କରିବାକୁ ଯାଇଥିଲେ